ଗଣମାଧ୍ୟମ ଆମକୁ ସଠିକ୍ ବିଷୟରେ ଜଣାଇ ନଥାଏ ସେ ଅଧିକ ରାଜ୍ୟ ବିଷୟରେ ଜଣାଇ ନ ଜଣାଇ ସେ ରାଜନୀତି ବିଷୟରେ ଅଧିକା ଜଣାଇଥାନ୍ତି ଯେ ରାଜନୀତି ଲୋକ କ'ଣ କଲେ କ'ଣ ନାହିଁ ସେ ସେଇ ବିଷୟରେ ଆମକୁ ଜଣାଇଥାନ୍ତି ଏବଂ ସେମାନେ ନ୍ୟୁଜ୍ରେ ଦେଇଥାନ୍ତି ଓଟିଭି କନକ ନ୍ୟୁଜ୍ ନ୍ୟୁଜ୍ ସେଭେନ୍ ନକ୍ଷେତ୍ରରେ ଦେଇଥାନ୍ତି ଏବଂ ସମ୍ବାଦ ପ୍ରତିଦିନ ଆଉ ସମାଜରେ ବି ଦର୍ଶାଇଥାନ୍ତି ଆଉ ସେମାନେ କେବେ ବି ସଠିକ୍ ହବ ଦେଇନଥାନ୍ତି ସ ଅଧେ ସଠିକ୍ ଅଧେ ମିଛ ବି ଦେଇଥାନ୍ତି